ହଁ ଆମ ଗ୍ରାମାଞ୍ଚଳର ବିଭିନ୍ନ ପ୍ରତିଯୋଗିତା ସମୟରେ କୁକୁଡ଼ା ଯୁଦ୍ଧ ହୋଇଥାଏ ଏହି ପ୍ରତିଯୋଗିତାରେ ଦୁଇଟି କୁକୁଡ଼ା ଭାଗ ନେଇଥାନ୍ତି ଏବଂ ଏହି କୁକୁଡ଼ା ଦ୍ୱୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥାଏ ଯେଉଁ କୁକୁଡ଼ା ବିଜୟ ଲାଭ କରିଥାଏ ତାର ମାଲିକକୁ ପୁରସ୍କୃତ କରାଯାଇଥାଏ ଏହି ବିଷୟରେ ମୋର ମତ ହେଉଛି ଏହା ସମାଜ ପାଇଁ ଏକ ନିନ୍ଦନୀୟ ଏବଂ ଅବାଞ୍ଚନୀୟ ଘଟଣା ଯେହେତୁ ପଶୁପକ୍ଷୀମାନେ ନିର୍ବୋଧ ଏବଂ ନିଷ୍ପାପ ସେମାନଙ୍କ ପ୍ରତି ଏପରି ଆଚରଣ କରିବା ଉଚିତ ନୁହେଁ ସରକାର ମଧ୍ୟ ଏହା ପ୍ରତି ଆଇନଗତ ବ୍ୟବସ୍ଥା କରିବା ଆବଶ୍ୟକ ଅଟେ